ବରା ବରା କେତେ ଟଙ୍କା

ଆଉ ଏତେ ମହେଙ୍ଗା ଅଧିକ ହଉ ଆମେ ଆମ ଏଠିକୁ ଆସନ୍ତୁ କୋଉ କୋଉ ଷ୍ଟଲ୍ ଦିଅନ୍ତୁ ସେଇଠୁ ଭଲ ଅଛି ମୁଁ ଅଛି ତୁମର ବହୁତ ସୁବିଧା ମିଳିବ ତୁମର ସେଠି ଘର ଘର ମିଳିବ ସେଠି ଭଲ ଜାଗା ଅଛି ସୁବିଧା ଅଛି ରହିବାର ପାଣିର ସୁବିଧା ସବୁର ସୁବିଧା ଅଛି ଘରେ ରହିକି ତୁମେ ଷ୍ଟଲ୍ଟା ପଡ଼ି ପାରିବ ହଁ ସାହାଯ୍ୟ କରି ପାରୁ ଆମେ ଆମେ ଆମ ସହର ଦେଖେଇବୁ ଯାହାକି ଭଲ ଜଙ୍ଗଲ ଜାଗା ଅଛି ତାକି ଆପଣ ଭଲ ଜାଗାରେ ରହିବେ ଭଲ ବେପାର କରି ପାରିବେ ଭଲ ଇନ୍କମ୍ କରି ପାରିବେ ନିଜର ନିଜର ପରିବାର ପଛେ ପୋଷି ପାରିବେ କିନ୍ତୁ ଭଲ ଇନ୍କମ୍ ଅଛି ଯାହାକି ଆପଣଙ୍କ ଘର ସଂସାର ଭଲ ଚଳିବେ ପିଲା ଛୁଆ ଭଲ ସ୍କୁଲରେ ପଢ଼ିବେ ଯାହାକି ଆମେ ଆରେ ଭଲ ଅଛି ସୁବିଧା ତ ଅଛି ହଁ ନିଶ୍ଚୟ ନିଶ୍ଚୟ ରହିବୁ ଆମେ ଆମେ ଆମେ ଆପଣଙ୍କୁ ସହଯୋଗ କରିବୁ ଯାହାକି ଆପଣ ଷ୍ଟଲ୍ଟା କରିପାରିବେ